ଆମ ଅଞ୍ଚଳର ଫସଲକୁ ଆମେ ମଧ୍ୟସ୍ଥି ମାନଙ୍କୁ ଦେଇଥାଉ କାରଣ ଏଠାରେ ମଣ୍ଡିର ସୁବିଧା ନ ଥାଏ ତେଣୁ ସେମାନେ ଯାହା ଦ୍ଵାରାକି ଚାଷୀ ନିଜ ଫସଲର ଉପଯୁକ୍ତ ମୂଲ୍ୟ ପାଇପାରୁ ନ ଥାନ୍ତି ଏବଂ ମଧ୍ୟସ୍ଥି ମାନେ ତାକୁ ନେଇ ବିଭିନ୍ନ ଅଞ୍ଚଳରେ ବିକ୍ରି କରିଦେଇଥାନ୍ତି ଆଉ